ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା ହେଉଛି ନଅ ଲକ୍ଷ ଅଠଚାଳିଶ ହଜାର ତିନି ଶହ ବାର ଏଗାର ଦୁଇ ଶହ ଛଅ ନଅ ଶହ ପଞ୍ଚତିରିଶ ଦୁଇ ଲକ୍ଷ ତେର ହଜାର ଶହେ ତେପନ